ହଁ

ହଁ ନାଇ ଏକ ପାଗି ବି ଅଛି ଦୋ ପାଗି ବି ଅଛି

ସରୁ ଚାଉଳଟା ପଚିଶଶହ କୁଇଣ୍ଟାଲ୍

ସେଇଟା ବି ବାଇଶଶହ ତେଇଶଶହ ପଡ଼ିପାରେ ଆଉ ଯଦି ତମେ ତ ଅଧିକ ନେବ ଆଉ ଦେଖିବା ଦେଖିକି ଆଉ ଡିସ୍କାଉଣ୍ଟ କରିବା ଆଉ ହଁ ହଉ ଆଉ

ହଁ ଏଇ ବର୍ଷର ନୂଆ ଚାଉଳ ନାଇ ନାଇ ନାଇ କିଛି ଲାଗିବନି ଯେ ଭଲ ଅଛି ଚାଉଳ ଯଦି ନେବେ ଦିଆହେବ ଆଉ ନାଇ ନାଇ କିଛି ଭାଙ୍ଗିନି ଭଲ ଅଛି ଦୁଇ ତିନି ପ୍ରକାର ଅଛି

ନାଇ ନାଇ ଦୁଇ ତିନି ପ୍ରକାର ଚାଉଳ ଅଛି ତମେ ଯୋଉଟା ଦେଖିବ ଭଲ ଅଛି ସେଇଟା ଦେଖିକି ନେବ ଅସୁବିଧା ନା ଗୋଟେ ପ୍ରକାର ଚାଉଳ ଅଛି ତମେ ଯେମିତି ଖୋଜିବ ଯୋଉ ପ୍ରକାର ଚାଉଳ ଅଛି ଦୁଇ ତିନି ପ୍ରକାର ଚାଉଳ ଅଛି ତମେ ଦେଖିକି ନବ ଆଉ ଯୋଉଟା ଭଲ ଦେଖିବ ଯୋଉଥିରେ ପୋକ ଲାଗିନଥିବ ଶାରଳା ଧାନ

ହଁ ସେ ଚାଉଳଟା ଭଲ ଆସେ ନା ଶାରଳା ଧାନ ଚାଉଳଟା ଭଲ ନା ଅରୁଆ ପାଇଁ ରତନଚୁରି କର୍ପୁରକେଳି ବାସୁମତୀ ଧାନ ଏମତି ତିନି ଚାରି ପ୍ରକାର ଅଛି ଆଉ ନାଇଁ ନାଇଁ ନାଇଁ ସିଏ ତା ଘରେ ବସାହେଉଛି ଆମର ସେମିତି ଧାନ ସିଜିନ୍ ଘରେ ଵସୁନି ଘରେ ବସୁଛି

ଆମର ଜୈବିକ ସାର ଖତରେ ହେଉଛି ଗାଈ ଗୋବର ଖାଲି ନା ନା ହଁ ହ ହଉ ନେବେ ଯଦି ଦିଆହେବ ଆଉ ଘରେ ତ ଖାଇବେ ନା ଦିଆହେବ ଆଉ ଚାଉଳ ଆଉ

ଏତେ ଚାଉଳ ନେବେ ନା ସେଥିପାଇଁ ଡିସ୍କାଉଣ୍ଟ୍ ତମକୁ ଦେଖିକି ଦେବ ଗୋଟେ ଆଉ ନେବେ ତ ଦେଖିକି ଦେବ ଆଉ କାଟିବ ପଇସା ଦେବ ଆଉ ଯେହେତୁ ଘରେ ଖାଇବ ସେଥିପାଇଁ ଦେଖିକି ଦବ ଆଉ କ'ଣ ନାଇଁ ସେମିତି କିଛି ନାହିଁ ଘରେ ତ ଖାଇବ ନା ତାପରେ ବି ଏତେ ଗୁଡ଼େ ଚାଉଳ ନବ ତେଣୁ ଡିସ୍କାଉଣ୍ଟ୍ କରି ଦେଖିକି ଦେବ ଆଉ ନେଲାବେଳେ ଦିଆହେବନି କି ଯେତେବେଳେ ନେବ ଚାଉଳ ସେତେବେଳେ ଦିଆହେବ ଆଉ କ'ଣ ସେଥିପାଇଁ କିଛି ଇଏ ନାହିଁ ହଁ ହଁ ଆସିକି ନେବ ଆଉ

ହଁ ହଁ ହଁ ଦିଆହେବ ଆସନ୍ତୁ ହଁ ହଁ